ଆମ ବାରି ବଗିଚାରେ ବାରିରେ ଫାଷ୍ଟକରି ଆମେ ଶାଗ ଟିକି ମରିଚ ଗଛ କେତେଟା ଆଉ କିଛିଟା ଭଣ୍ଡା ଅମୃତଭଣ୍ଡା ଗଛ ଆଉ ଫୁଲ ଗଛ ଟିକେ ଫାଷ୍ଟକରି ଏତିକ ଲଗେଇଲୁ ତା'ପରେ କିଛି ଦିନ ପରେ ଟିକେ ଆଗ୍ରହ ପଡ଼ିଲା ବଢେଇ ବଢ଼େଇ ବଢ଼େଇ ବଢ଼େଇ ପିଜୁଳି ଗଛଟେ ଆଉ ଡାଳିମ୍ବ ଗଛ ଟିକିଏ ତା ସଜନା ଗଛ ଟେ ବାଇଗଣ ଗଛ ଟିକିଏ ଯେତେବେଳେ ଯେଉଁ ଯେ ଟିକେ ବଢ଼େଇ ବଢ଼େଇ ବାଡ଼ି ବଗିଚାରେ ଆମେ ଲଗାଇଲୁ ଖୁସି ଲାଗିଲା ବଗିଚାଟିକୁ ଖାଇବା ପାଇଁ ନିଜର ଘର ଯେଉଁ ସାର ପିଡ଼ିଆରୁ ମାରତ୍ମକ ବିଷାକ୍ତ ଜିନିଷରୁ ନିଜେ ବଗିଚାରେ ଖାଇବାକୁ ପାଇଲୁ ଆଉ ବାହାର ମାର୍କେଟରୁ ଉଚ୍ଚା ଦରରେ କିଣିଥିବା ଜିନିଷ ଟିକିଏ ଆମେ ନିଜ ବାଗିଚାରେ ମଧ୍ୟ ତାହିଁରେ ଉପକୃତ ହେଲୁ ଏହିସବୁ ବଗିଚା କରି ଆମେ ଭଲ ସୁବିଧା ଟିକେ ଖାଇବା ପାଇଁ ପାଇଲୁ ଭଲ ସାର ପିଡ଼ିଆରୁ ବି ମୁକ୍ତ ପାଇଲୁ ଆଉ ବାରି ବଗିଚା ଟିକେ ଫଳ ଟିକେ ଟିକେ ଭଣ୍ଡା ଟିକେ ଡାଳିମ୍ୱ ଟିକେ ସବୁଥିରୁ ଏମିତି ଖାଇବାକୁ ସଜନା ଟିକେ ସୁବିଧାରେ ମିଳିଲା